ଆପଣ ଜାଣିଛନ୍ତି କେଉଁଠି ମାନେ ଡ୍ରେସ୍ ପତ୍ର ମିଳେ ସୁବିଧାରେ ଏଇ ଶାଢ଼ୀ କିବା ଡ୍ରେସ୍ ଏଇଭଳି ଜିନିଷ ସବୁ ଆଉ

ପରିବା ପରିବା ଆଉ ଜୁଏଲାରୀ ବିଷୟରେ ଏଇଠି ପାଖରେ କେଉଁଠି ସପ୍ ଅଛି କି ମାନେ ସୁବିଧାରେ ମିଳିପାରିବ ଆଉ ମସଲା ସଉଦା ପାଇଁ କିଛି ସୁବିଧା ଅଛି କି ମାନେ ମାର୍କେଟ୍ ପାଖ କିବା କିଛି ଦୋକାନ

ଆଉ କ'ଣ କିଣିବା ଆଉ ମାର୍କେଟ୍ରେ ଆଉ କ'ଣ କ'ଣ ଅଛି ସେଠି ପାଖରେ ଆଉ ଫିସ୍ ମାର୍କେଟ୍ ନାହିଁ କେତେ ସୁବିଧାରେ ମିଳେ